ମୁଁ ଗୋଟିଏ ହିଟର୍ ଆଣିଥିଲି ଅନଲାଇନ୍ରେ ଦେଖି ଏବଂ ସେ ହିଟର୍ଟି ବହୁତ ଭଲସେ ଚାଲୁଛି ଏବଂ ବହୁତ ଜଲ୍ଦି ପାଣି ମଧ୍ୟ ଗରମ ହେଉଛି ଏବଂ ମୁଁ ଆଉ ଗୋଟିଏ ମଧ୍ୟ ହିଟର୍ ଆଣିବାପାଇଁ ମଧ୍ୟ ଚାହୁଁଛି